ମୁଁ ନିଜକୁ ଗର୍ବ କରେ ଏଥିପାଇଁ କି ଯେ ମୋ ଜୀବନରେ ବହୁତ ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ଗତି କରିଛି ବହୁତ କଷ୍ଟ କରି ଆଜି ଯେଉଁ ଜାଗା ରେ ପହଞ୍ଚିଛି ସେଥିପାଇଁ ନିଜକୁ ନିଜେ ଗର୍ବ କରେ ତା ଭିତରେ ପରିବାରର ଭରଣ ପୋଷଣ କରିବାକୁ ପଡ଼େ ପିଲାଙ୍କ ପାଠପଢ଼ା ଦେଖିବାକୁ ପଡ଼େ ନିଜ ଖର୍ଚ୍ଚ ବାହାରର ଖର୍ଚ୍ଚ ବି ମୋତେ ତୁଲାଇବାକୁ ପ ପଡ଼େ ତ ସେଥିପାଇଁ ମୁଁ ନିଜକୁ ବହୁତ ଗର୍ବ ଅନୁଭବ କରେ କି ମୁଁ ନିଜେ ସବୁକିଛି କରିପାରୁଛି ତା ଭିତରେ ସମୟ ବାହାର କରିକି ଧର୍ମାନୁଷ୍ଠାନ ଓ ସମାଜ ସେବା ପରି ବିଭିନ୍ନ ପ୍ରକାର କାମ କରିବାକୁ ପଡ଼ିଥାଏ ସେଥିପାଇଁ ମୋତେ ନିଜକୁ ବହୁତ ଗର୍ବ ଲାଗେ ଯେ ଯେ ମୁଁ ସବୁ ଏହି ସ୍ୱଳ୍ପ ସମୟ ଭିତରେ ନିଜକୁ ସମୟ ଦେଇ ପାରୁଛି